ହଁ ମୁଇଁ ବିଭିନ୍ନ କୌଶଳ ଆଉ ଟିପ୍ସ ଶିଖିଚେଁ ଚିତ୍ରରେ କେମିତି ଉନ୍ନତି ଆଣିହେବା ଆଉ ମୁଇଁ ଇଟା ଶିଖିଚେଁ କି ଯଦି ଗୁଟେ ଚିତ୍ର କରୁଚୁଁ ତା'ର୍ ମୁହଁକେ ଆଙ୍କ୍ବାର୍ ଲାଗି ଚେଷ୍ଟା କରୁଚୁଁ ତ ପ୍ରଥମେ ତାର୍ ଚୁଟିନୁ ଷ୍ଟାର୍ଟ୍ କରାଯାଏସି ହେନ୍ତିକିନା ବହୁତ୍ଟେ କୌଶଳ୍ ଶିଖିଚେଁ ଚିତ୍ର କର୍ବାଟା ଯେନ୍ଥିରେକି ଆମେ ଆମର୍ ଚିତ୍ର ସୁନ୍ଦର୍ ଲାଗ୍ବା ଆଉ ଭଲ୍ସେ ହେଇପାର୍ବା ଲୋକ୍ମାନଙ୍କର୍ ହଁ ମନ ଜିତି ପାର୍ବା ସେମିତି ଯିଏ ଦେଖ୍ବା ପୁରା ଆକର୍ଷିତ ହେଇଯିବା ହେନ୍ତା ଟାଇପ୍ର ଚିତ୍ର ବନାବାର୍ ଲାଗି ବନାବାକେ ମୁଇଁ ବହୁତ୍ ଚେଷ୍ଟା କର୍ସି ଆରୁ ସେଥିଲାଗି କୌଶଳମାନେ ଟିପ୍ସମାନେ ଶିଖିଚେଁ ମୋର୍ ଶିକ୍ଷକମାନଙ୍କନୁ ଯିଏ ମତେ ଚିତ୍ର ଶିଖାସନ୍ ସେମାନେ ବି ଶିଖେଇଛନ୍ ଆଉ ତାର୍ ବାଦ୍ରେ ମୁଇଁ ବିଭିନ୍ନ ଅନ୍ଲାଇନ୍ ଉତ୍ସମାନଙ୍କୁ ବି ମାନଙ୍କନୁ ବି ଶିଖିଚେଁ ଯେମିତିକି ୟୁଟ୍ୟୁବ୍ରେ ମୁଇଁ ସର୍ଚ୍ଚ୍ କର୍ସି କେନ୍ତିକିନା ଭଲ୍ ଚିତ୍ର ଅଙ୍କାଯାଇପାର୍ବା ଆଉ ଚିତ୍ର କେନ୍ତିକି ନା ଆଙ୍କ୍ଲେ ବହୁତ୍ ସୁନ୍ଦର୍ ଲାଗ୍ବା ସେଟା ସବୁ ସର୍ଚ୍ଚ୍ କରିକି ମୁଇଁ ୟୁଟ୍ୟୁବ୍ରୁୁ ତା'ପରେ ଗୁଗୁଲ୍ରୁ ଟିପ୍ସ୍ମାନେ ଦେଖ୍ସି ଆମର୍ ଇନ୍ଷ୍ଟାଗ୍ରାମ୍ ଫେସ୍ବୁକ୍ ଆକେ ଚିତ୍ର ବନାବାର୍ ଭିଡ଼ିଓମାନେ ଆଏସି ସେଟା ମାନେ ଦେଖ୍ସି ଆଉ ସେନୁ ମୁଇଁ ଚିତ୍ର ଶିଖ୍ସିଁ ଆଉ ସେନୁ ମୁଇଁ ଦେଖି ଦେଖି ଯେନ୍ ଚିତ୍ର ବନେଇସି ବି ପୁରା ଭଲ୍ ହେସି ଆଉ ଭଲ୍ସେ ବନେଇଯାନ୍ସି ସେନେ କହେସନ୍ ବି ଯେ କେନ୍ ଟାଇମ୍ରେ କେନ୍ତି ଆମେ କେନ୍ତି ପେନ୍ସିଲ୍କେ ଧର୍ଲେ ଆମର୍ ଚିତ୍ର ସୁନ୍ଦର୍ ହେବା ଆଉ କେମିତି ଫାଷ୍ଟ୍ କେନୁ ଷ୍ଟାର୍ଟ୍ କର୍ମା ଆମେ ଯଦି କେନ୍ତି ଚିତ୍ର ବନଉଚୁଁ ତା'ର୍ ଯେମିତିକି ଆମେ ଗୋଟେ ଫେସ୍ ବନଉଚୁ ତ ସେତା'ର୍ ମୁଣ୍ଡ ଆଡ଼ୁ ଫାଷ୍ଟ୍ ଅଙ୍କା ଯାଇସି ତା'ପରେ ପଛେ ଆଙ୍କି କାନ ନାକ ବନାଯାଏସି ଠିକ୍ ସେନ୍ତା ଯଦି ଘର ବନାମା କେନୁ ପହେଲା ଷ୍ଟାର୍ଟ୍ କର୍ମା ପହେଲା କାଣା ବନାମା ଯଦି ଗଛ୍ଟେ ବନଉଚୁ ପହେଲା କାଣା ବନାମା ପାହାଡ଼୍ଟେ ଯଦି ବନଉଚୁଁ ସେନ କାଣା ବନାମା ପହେଲା ସେସବୁ ଜାନ୍ବାର୍ ନିହାତି ଦର୍କାର୍ ଆମେ ଯେନ୍ ଚିତ୍ର ବି ବନଉଛୁ ସେଥିରେ କେନ୍ ପାର୍ଟ୍ଟା ଆଗ ବନାମା କେନ୍ ପାର୍ଟ୍ଟା ପଛେ ବନାମା ପେନ୍ସିଲ୍ କେନ୍ତି ଧର୍ମା ଆଉ ବେଶୀ କାବର୍ ଚିତ୍ର ହେଲେ ବି ଭଲ୍ ନାହିଁ ଦିଶେ ବେଶୀ ଡିପ୍ ଏନ୍ତି ଚାର୍ ଚାର୍ ଥର୍ ପାଞ୍ଚ ଥର୍ ଲେଖା ଆଙ୍କି ଦଉଥିମା ତା'ପରେ ରବର୍ରେ ମିଟେଇ ଦଉଥମା ଲିଭେଇ ଦଉଥମା ତ ସେଟା ଭଲ୍ ନାଇଲାଗେ ସୁନ୍ଦର୍ ଦେଖା ନାଇଁଯାଏ ତ ସେଥିରେ ଆମେ ଆମେ କେନ୍ତି ପିରେରେ ଥର୍କରେ ଭଲ୍ସେ ବନେଇ ପାର୍ମା ସେଥିଲାଗି ଚେଷ୍ଟା କର୍ମା ଆଉ ସେଥିର୍ରଲାଗି ମୁଇଁ ଟିଉସନ୍ ବି ନେସି ଆମର୍ ଶିକ୍ଷକମାନଙ୍କର୍ନୁ ଶିଖ୍ସିଁ ଆଉ ଗୁଟେ ସ୍କୁଲ୍ ଯେନେକି ଅଛେ ଯେନେକି ଖାଲି ଚିତ୍ର ଶିଖାହେସି ତ ମୁଇଁ ସେ ସ୍କୁଲ୍ରେ ବି ପଢ଼ୁଚେଁ ସେନେ ମତେ ଚିତ୍ର ଶିଖିବାକେ ପାଇସିଁ ଆଉ ମୋର୍ ଚିତ୍ର ବହୁତ୍ ଭଲ୍ ହେସି ଆଗ୍କେ ମୁଇଁ ଗୁଟେ ଭଲ୍ ଚିତ୍ରକାର ହେବାର୍ ଲାଗି ଭାବିଚେଁ ଆଉ ତାହାକେ ମୋର୍ ବୃତ୍ତି ରୂପେ ବାଛିଚେଁ ବାଛ୍ମି ହେନ୍ତା ବି ଭାବୁଚେଁ